ମାଛ ଧରିବା ସମୟରେ ମୁଁ ସାଧାରଣତଃ ଗୋଟିଏ କୌଶଳ ଅବଲମ୍ବନ କରିଥାଏ ମୁଁ ରାତି ସମୟରେ ଯେତେବେଳେ ମାଛ ଧରିବାକୁ ପୋଖରୀକୁ ବା ନଦୀକୁ ଯାଇଥାଏ ସେହି ସମୟରେ ସାଥିରେ ନିଆଁ ନେଇ ମାଚିସ୍ ଧରି ଯାଇଥାଏ ଏବଂ ପୋଖରୀ ତୁଟାରେ ବା ହୁଡ଼ାରେ ମୁଁ ନିଆଁ ହୁଳା ଦେଖେଇଦେଲା ସମୟରେ ମାଛଗୁଡ଼ିକ ସାଧାରଣତଃ କୁଳ ଆଡ଼କୁ ବା ହୁଡ଼ାକୁ ଉଠି ଆସନ୍ତି ସେହି ସମୟରେ ମାଛକୁ ଧରିବା ସହଜ ହୋଇଥାଏ ଏବଂ ମୁଁ ଯେଉଁ ସମୟରେ ମାଛ ଧରିବାକୁ ଯାଇଥାଏ ସେହି ସମୟରେ ମୋ' ସାଥିରେ ଜାଲ ବଇଁଶି ଏବଂ ଜିଆ ନେଇ ଯାଇଥାଏ ଏହା ଫଳରେ ମାଛ ଧରିବା ସହଜ ହୋଇଥାଏ ସମୁଦ୍ର କିମ୍ବା ନଦୀକୁ ସାଧାରଣତଃ ଯେତେବେଳେ ମୁଁ ମାଛ ମାରିବାକୁ ଯାଇଥାଏ ସାଧାରଣତଃ ଦୁଇଘଣ୍ଟାରୁ ଚାରିଘଣ୍ଟା ସମୟ ବିତାଇଥାଏ